ସାଧାରଣତଃ ଆଜିକାଲି ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକୁ ମୋବାଇଲରେ ହ୍ୱାଟ୍ସଆପ୍ ଟିକ୍ଟକ୍ ଏବଂ ଇନଷ୍ଟାଗ୍ରାମ୍ ବ୍ୟବହୃତ କରୁଛନ୍ତି ଏବଂ ସ୍ମାର୍ଟ୍ ଫୋନ୍ରେ କିଛି ଫାଇଦା ହେଲେ ମଧ୍ୟ କିଛି କ୍ଷତି ମଧ୍ୟ ହୋଇଥାଏ ଆମେ ସେମାନଙ୍କୁ ବହୁତ ପ୍ରକାରର ଡାଟା ମଧ୍ୟ ଦେଇଥାଉ ଏବଂ ଏହାଦ୍ଵାରା ସେମାନେ ମଧ୍ୟ ଆମ ଡାଟାକୁ କୌଣସି ପ୍ରକାରର